ଆଜ୍ଞା ମୁଁ ଗାଈ ରଖିବାକୁ ବହୁତ ପସନ୍ଦ କରେ କାହିଁକି ନା ଗାଈ ଗୋରୁ ଙ୍କ ଦେହରେ ତେତିଶି କୋଟି ବ୍ରହ୍ମାଣ୍ଡର ଠାକୁର ଅଛନ୍ତି ତେଣୁକରି ପ୍ରଥମେ ସକାଳେ ଉଠି ଯାଇଁ ଗାଈଙ୍କୁ ଗୋରୁଙ୍କୁ ଯଦି ତମେ ନମସ୍କାର କରିବ ତମର ବହୁତ ପାପ କ୍ଷୟ ହେବ ସେଇଥିପାଇଁ ମୁଁ ଗାଈ ରଖିବାକୁ ବହୁତ ପସନ୍ଦ କରେ ଏବଂ ଗାଈ ଠାରୁ କ୍ଷୀର ଦୁହିଁ ମୋର ପରିବାରର ସମସ୍ତେ ଙ୍କୁ ଖାଇବାକୁ ଦିଏ ଗାଈ ମୋର ବହୁତ ପସନ୍ଦ ଆଉ ଗାଈ ରଖିବା ଦ୍ଵାରା ମୁଁ ବହୁତ ଲାଭବାନ ବି ହେଇଛି